ଦୃଷ୍ଟିହୀନମାନଙ୍କ ପାଇଁ ଯେନ୍ତି ଧରନ୍ତୁ କିପ୍ୟାଡ଼୍ ମୋବାଇଲ୍ ତାଙ୍କେ ଦୃଷ୍ଟିହୀନ ଥିଲେ ବି ହାତରେ ସ୍ପର୍ଶ କରିକିରି ତାଙ୍କେ ଜାଣିପାରିବେ ସେ କିପ୍ୟାଡ଼୍ ମୋବାଇଲ୍ରେ ତାଙ୍କେ କାମ କରିପାରିବେ ସାହାଯ୍ୟ ମନକ ସେଇଟା ଓ ପଢ଼ିବା ପାଇଁ ଯେମିତିକି ଅଡ଼ିଓ ବକ୍ସ ଅଡ଼ିଓ ବକ୍ସଟି ଲଗାଇଦେଲେ ତାଙ୍କେ ଶୁଣିକି ସବୁ କାମ କରିପାରିବେ କମ୍ପୁଟର୍ କିବୋର୍ଡ଼୍ ତମେମାନେ କମ୍ପୁଟର୍ ବି ଚଲାଇ ପାରିବେ କିବୋର୍ଡ଼୍ ଅନୁସାରରେ ବର୍ଷ କାମ ଯେଉଁଥିରେ ହେଉଥିବ ସେମାନେ ଅନ୍ଧହୀନ ଲୋକମାନେ ସବୁ କାମ କରିପାରିବେ